ସରପଞ୍ଚଙ୍କର ଯେଉଁ ମୁଖ୍ୟ ଦାୟିତ୍ଵ ଗୁଡ଼ିକ ତାଙ୍କ ଦ୍ଵାରା ହିଁ ସମ୍ଭବ ହୋଇଥାଏ ସେଗୁଡ଼ିକ ଭିତରୁ ରାସ୍ତାଘାଟ ମରାମତି ରାସ୍ତା ନିର୍ମାଣ ପୋଖରୀ ଖନନ ପୋଖରୀ ନିର୍ମାଣ ମନ୍ଦିର ନିର୍ମାଣ ପରିଷ୍କାର ପରିଚ୍ଛନ୍ନ ପରିବେଶକୁ ଏବଂ ସରକାରଙ୍କର ଦ୍ଵାରା ଯେଉଁ ନୀତିନିୟମ ସବୁ ରହିଛି ଗରିବ ଲୋକମାନଙ୍କୁ ଚାଉଳ ବଣ୍ଟନ ଇନ୍ଦିରା ଆବାସ ବଣ୍ଟନ ଏହିପରି ଅନେକଗୁଡ଼ିଏ କାର୍ଯ୍ୟ ଏହି ସରପଞ୍ଚଙ୍କ ମାଧ୍ୟମରେ ହିଁ ସମାଧାନ ହୋଇଥାଏ ତେଣୁ ସରପଞ୍ଚ ମୁଖ୍ୟ ହିସାବରେ ସବୁ ବହୁ ସମୟ ଦେଇ କିଭଳି ଗ୍ରାମର ଉନ୍ନତିକରଣ ହୋଇପାରିବ ବା ସମ୍ଭବ ହୋଇପାରିବ ସେଦିଗରେ ସେ ସବୁବେଳେ ତତ୍ପର ରୁହନ୍ତି ଏହା ପଞ୍ଚାୟତର ମୁଖ୍ୟ ଏବଂ ପଞ୍ଚାୟତର ଦାୟିତ୍ଵ ବୋଲିକିରି ସେ ତାକୁ ଖୁବ ସୂଚାରୁ ରୂପେ ପରିଚାଳନା କରିଥାନ୍ତି